ଭାରତର ଭାରତରେ ପରିବହନ ବ୍ୟବସ୍ଥା ବହୁତ ସାଧାରଣତଃ ଗାଡ଼ି ମୋଟର ଚଲାଇବାର ବ୍ୟବସ୍ଥା ବହୁତ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ବହୁତ କିଛି ଭଲ ଲାଗେ ଅଲଗା ଇଣ୍ଡିଆରେ ବି ସେମିତିକା ସବୁ କିଛି ସୁବିଧା ଅଛି ଟୁ ହ୍ୱିଇଲର୍ ଫୋର ହ୍ୱିଇଲର୍ ଫୋର ହ୍ୱିଇଲର୍ ଆଉ ବିଭିନ୍ନ ପ୍ରକାରରେ ସବୁ ସୁବିଧା ଅଛି ଯାତାୟାତ କରିବା ପାଇଁ ସାଧାରଣ ଲୋକ ବି ନର୍ମାଲ୍ ଭାବେ ଚାଲିବା ପଥ ସବୁ କିଛିରେ ସୁବିଧା ଯାତାୟାତ ବହୁତ ପଲ୍ୟୁସନ୍ ସଂଖ୍ୟା ବି ବହୁତ କମ୍ ଅଲଗା ଅଲଗା କଣ୍ଟ୍ରି ଠାରୁ ଆମ ଭାରତରେ ପଲ୍ୟୁସନ୍ ସଂଖ୍ୟା ବହୁତ ବି କମ୍ ବହୁତ କିଛି ସୁବିଧା ଭାରତରେ ନର୍ମାଲ୍ ସମସ୍ତେ ହିଁ ଏଠାରେ ଚଳି ପାରିବେ ଆଉ ଅଧିକ ଏହାର ଉନ୍ନତି କରିବାକୁ ହେଲେ ଉନ୍ନତି ବହୁତ କିଛି ଉନ୍ନତି ଅଛି ଓ ଚଳିବାରେ ଆମ ଆର ଉନ୍ନତି ଆହୁରି ବେଶୀ ଅଧିକ ନିର୍ମଳ କରିବାକୁ ଆମକୁ ପଲ୍ୟୁସନ୍ କମେଇବାକୁ ପଡ଼ିବ ଓ ଗଛ ପତ୍ର ହିଁ ଲଗେଇକି ନିର୍ମଳ କରିବାକୁ ପଡ଼ିବ ଓ ରୋଡ଼୍ ରୋଡ଼୍ରେ ବହୁତ କିଛି ସୁବିଧା ଅଛି ଇଣ୍ଡିଆରେ ବହୁତ କିଛି ଭାରତରେ ହିଁ ସ୍ୱଚ୍ଛତାରେ ଚାଲିଛି ବହୁତ ଯାତାୟାତ କରିବା ପାଇଁ ସାଧାରଣତଃ ନର୍ମାଲି ଅଲଗା ଆଉଟ୍ ଅଫ୍ କଣ୍ଟ୍ରି ଠାରୁ ବହୁତ କିଛି ସୁବିଧା ଅଛି ଯେ କି ସମସ୍ତେ ସାଧାରଣ ଲୋକ ହିଁ ବ୍ୟବହାର କରିପାରିବେ ଆହୁରି ଆମକୁ ହିଁ ଚାହିଁଲେ ସବୁ କିଛି